ପନ୍ଦର ସାତ ଦୁଇହଜାର ପନ୍ଦର କୋଡ଼ିଏ ଆଠ ଦୁଇହଜାର ଷୋହଳ ତିରିଶି ନଅ ଦୁଇହଜାର ସତର ବାର ଦଶ ଦୁଇହଜାର ସତର ପାଞ୍ଚ ଆଠ ଦୁଇହଜାର ତେଇଶି